ମ୍ୟାଡ଼ାମ ନମସ୍କାର ମୁଁ ମମତା କହୁଥିଲି ଗୁଡ଼୍ରୀ ସାହିରୁ କାହିଁକିନା ମୁଁ ଏଇଟା ଚିକେନ ଫାର୍ମକୁ ଲାଗିଛି କି ହଁ ମୁଁ କାହିଁକିନା ଦୁଇ ଦୁଇ କୁଇଣ୍ଟାଲ ଖଣ୍ଡେ ଚିକେନ ଆଣିଥାନ୍ତି ତ ସେଇଥିପାଇଁ ମୁଁ ଫୋନ କରିଥିଲି ତା ର ରେଟ୍ ଟା କେତେ ହଁ ହଁ ମୋ ଭଉଣୀର ବାହାଘରରେ ଆଜ୍ଞା ପଅରଦିନକୁ ପାଞ୍ଚ ତାରିଖରେ ଦରକାର ଅଛି ଦୁଇ କୁଇଣ୍ଟାଲ ମୋତେ ଦରକାର ଅଛି ରେଟ୍ ଟା ଟିକେ କମେଇବେନିକି ମ୍ୟାଡ଼ାମ ଏତିକି ନେଇକି ଯିବି ନା ତା ଠୁ ଆଉ ଟିକିଏ କମେଇଲେ ହୁଅନ୍ତାନି କାହିଁକିନା ମୁଁ ସବୁବେଳେ ତମଠୁ ନେଇକି ଯାଉଛି ନା

ହଉ ମୋତେ ପଅରଦିନକୁ ଦରକାର ଅଛି ଯେମିତି ହେଲେ ବି ମାନେ ପଠେଇବେ ମୋ ନାଁ ଟା ହେଉଛି ମମତା କମାର ଆଉ ଭିଲେଜ ହେଉଛି ଗୁଡ଼୍ରୀ ସାହି ହଁ ସେହି ଅନୁଯାୟୀ

ହଁ ହଁ ସକାଳେ ମୋତେ ଦଶଟା ଟାଇମରେ ମୋତେ ନିହାତି ପହଁଞ୍ଚେଇବେ